ମୋର ଟିକିଏ ଅସୁବିଧା ଥିଲା ଟିକିଏ ମେଡ଼ିକାଲ କେସ୍ ଥିଲା ତ ଆଉ ସେଇଥିପାଇଁ ଆସିପାରିନି ଆଉ ଏଇ ଏମିତି ଟିକିଏ ଆଉ ବାପାଙ୍କର ଦେହ ଟିକିଏ ଖରାପ ହେଇଗଲା ଆଉ ଏମିତି ଟିକିଏ ଅସୁବିଧା ହେଇଗଲା ଆଉ ଯିବା ଆଉ ହସ୍ପିଟାଲରୁ ତ ଏବେ ଏବେ ଆସିଲେ ଆଉ ହେଉ ଏଥର ଆସିବି ରେଗୁଲାର୍ ଆଉ ନା ନା ଦରମା କାଟନି ମୁଁ ତ ରେଗୁଲାର୍ ଆସିମି କହୁଛି ଆଉ ହେଉ ଏମିତି ଭୁଲ୍ ଆଉ ହେବନି ଆଜ୍ଞା ଠିକ୍ ଅଛି ନା ନା ଆଉ ଏମିତି ଭୁଲ୍ ହେବନି ନା ଆଜ୍ଞା ଠିକ୍ ଅଛି ଆଜ୍ଞା